ଫୁଲ ଦୋକାନକୁ ଲାଗିଛି ଭାଇ ଆମ ଘରେ ଟିକେ ମ୍ୟାରେଜ୍ ଥିଲା ଫୁଲ ଦରକାର ଆପଣଙ୍କର ମାନେ କେଉଁ ଟାଇପ୍ର ଫୁଲ ଅଛି ଟିକେ କୁହନ୍ତୁ ଭାଇ ମୋତେ ଗୋଲାପ ଫୁଲ୍ ଗେଣ୍ଡୁ ଫୁଲ୍ ଗୋଟିଏ ଦୁଇ ହଜାର କଉଟା ଦିଅନ୍ତୁ ହଁ ଭାଇ ହ୍ୟାଲୋ ଭାଇ ହଁ କହୁଛି ଗେନ୍ଦା ଫୁଲ ଦେବେ ରଜନୀ ଫୁଲ୍ ଏ ସବୁ ଫୁଲ ଆପଣ ଦେଇପାରକି ଏବେ ଭାଇ ଭାଇ ଆଡ଼ଭାନ୍ସ କିଛି ଦରକାର କି

ହଁ ହଁ ଭାଇ କେତେ ପଡ଼ିବ ଭାଇ ହଁ ଭାଇ ଟିକେ କମ୍ ହେଲେ ହେବନି ଭାଇ ମ୍ୟାରେଜ୍ ଟିକେ ହଉ ଭାଇ ହଉ ଭାଇ ହ୍ୟାଲୋ ଭାଇ ରଜନୀ ଗନ୍ଧା ଟଗର ଏ ସବୁ ଅଛି କି

ଭାଇ ଯେଉଁ ଯେଉଁ ଫୁଲ ଅଛି ସବୁ ନେବି ଭାଇ ଯେଉଁ ଯେଉଁ ଫୁଲ ଅଛି କି ନାଇଁ ଭାଇ ସବୁ ଫୁଲ ଦୁଇ ହଜାର ନେଇଆସନ୍ତୁ ଭାଇ ଭାଇ ହଁ ଭାଇ ମୋ ଭାଇର ବାହାଘର ନା ଟିକେ ଧୁମ୍ ଧାମ୍ ଆଉ ସବୁ ଧରି ଆସନ୍ତୁ ଭାଇ ହଉ ଭାଇ ଏବେ ଭାଇ ଏବେ ଛାଡ଼ି ଦେଉଛି ପଇସା ହେଲା ଭାଇ କେତେ ଭାଇ ଭାଇ ଆଉ ପର ପଇସା କେତେବେଲେ ଦେବା ଭାଇ ବାକି ପଇସା କେତେବେଳେ ଦେବି

ଏବେ ଦେଖା ହୋଇପାରିବ ଭାଇ ଭାଇ ସାମ୍ନା ସାମ୍ନେ କଥା ହୋଇଥାନ୍ତେ ଭଲ ହୋଇଥାନ୍ତା ଭାଇ ଆଉ ଭାଇ ଆପଣ ଫୋନ୍ପେରେ ଆପଣଙ୍କୁ କେଉଁଥିରେ ସୁବିଧା ହେବ ଫୋନ୍ପେରେ ନା କ୍ୟାସ୍ ଓହୋ ହଉ ଆସନ୍ତୁ ହଁ ଭାଇ କୁହନ୍ତୁ ଭାଇ

ମୋ ପାଇଁ ମୋ ପାଖରେ ଫୋନ୍ପେ ନାହିଁ ଭାଇ କ୍ୟାସ୍ ଅଛି ଆପଣ ଟିକେ ଆସିପାରିବେ କି ଟିକେ ଆସିଥାନ୍ତେ ଭଲ ଭଲ ହେବ ହଉ ଭାଇ କେତେବେଳେ ଟିକେ ମାନେ ଟାଇମ୍ କୁହନ୍ତୁ ଟିକେ ନାଇଁ ଭାଇ ମୁଁ ଟିକେ ଘରେ ଅଛି ତ ନାଇଁ ଭାଇ ଆପଣ କୁହନ୍ତୁ କେତେବେଳେ ଆସିପାରିବେ ମୁଁ ପଇସା ମାନେ ଆଡ଼ଭାନ୍ସ ରଖିଛି ଓହୋ ଦେଖିବି ମୋର ଟାଇମ୍ ହେଲେ ମୁଁ ଆସିବି ଆପଣ ତ ଆସିପାରିବେନି ଓହୋ ତାହାହେଲେ ଭାଇ ହଉ ଭାଇ ହଉ ରଖୁଛି ଭାଇ ହଁ ଭାଇ ହଁ ଭାଇ ରଖୁଛି ଭାଇ